କୋଭିଡ଼ ମହାବେଳ ଟାଇମ୍ରେ ଆମ ଅଞ୍ଚଳରେ ପରିସ୍ଥିତି ବହୁତ ଜଟିଳ ଥିଲା ବହୁତ ଛୋଟଛୋଟ ପିଲା ମଧ୍ୟ କୋଭିଡ଼୍ରେ ପ୍ରଭାବିତ ହେଇଛନ୍ତି ଏବଂ ଆମର ବୁଢ଼ାବୁଢ଼ୀ ମାନେ ବହୁତ ମରିବି ମଧ୍ୟ ଯାଇଛନ୍ତି କୋଭିଡ଼୍ରେ ଆମ ଅଞ୍ଚଳରେ ଥିବା ବାହାର ଲୋକମାନେ ମାନେ ଆମ ଅଞ୍ଚଳ ଲୋକମାନେ ଯିଏ ବାହାରେ ଯେଉଁ କାମ କରିବାକୁ ଯାଇଥିଲେ ସେମାନେ ବି ବହୁତ ମାତ୍ରାରେ ପ୍ରଭାବିତ ହେଇଥିଲେ ଆସିକି ଆମ ଅଞ୍ଚଳରେ ଛୋଟଛୋଟ ସହରମାନଙ୍କରେ ଯେଉଁ କ୍ଵାରେଣ୍ଟାଇନ୍ ଥିଲା ସେ କ୍ଵାରେଣ୍ଟାଇନ୍ ଟାଇମ୍ରେ ସିଏ ସେଇଠି ରହିଥିଲେ ସାତଦିନ ପର୍ଯ୍ୟନ୍ତ ବା ଏକୋଇଶ ଦିନ ପର୍ଯ୍ୟନ୍ତ କୋଭିଡ଼୍ରେ ରହିଥିଲେ କୋଭିଡ଼୍ ଆମ ଅଞ୍ଚଳରେ ଏତେ ପ୍ରଭାବିତ କରିଥିଲା ଯେ ଲୋକମାନଙ୍କ ପାଖରେ ପଇସା ମଧ୍ୟ ଅଭାବ କରିଦେଇଥିଲା ଯତିକି ମେଡ଼ିସିନ୍ ଆଣି ମେଡ଼ିସିନ୍ ତ ଅ ବହୁତ ଦିନ ପରେ ସେଇଟା ବାହାରିଲା କ ଟୀକା ବାହାରିଲା ଭ୍ୟାକ୍ସିନ୍ ବାହାରିଲା ତା' ଭିତରୁ ଲୋକମାନେ ବହୁତ ହନ୍ତସନ୍ତ ହେଇଛନ୍ତି ବହୁତ ହଇରାଣ ହେଇ ଛଟପଟ ହେଇ ମଧ୍ୟ ମରିଛନ୍ତି କୋଭିଡ଼୍ ଅଁ ଖାଲି ବଡ଼ ମାନଙ୍କୁ ନୁହେଁ ଛୋଟମାନଙ୍କୁ ବହୁତ ଆକ୍ରାନ୍ତ କରିଥିଲା ଯେଉଁଥିରେକି ଛୋଟ କଅଁଳ କଅଁଳ ଶିଶୁମାନେ ଜନ୍ମ ମଧ୍ୟ ହେଇଛନ୍ତି ନୂଆ ନୂଆ ସେଇମାନଙ୍କ ଉପରେ ମଧ୍ୟ ପ୍ରଭାବିତ କରିଥିଲା ଯାହାଦ୍ୱାରାକି ବହୁତ ପଇସା ମଧ୍ୟ ଖର୍ଚ୍ଚ ହୋଇଛି ପିଲା କୋଭିଡ଼୍ ପାଇଁକି ଆଉ ଯେଉଁ ଘରର ମୁରବି ମାନେ ଯେଉଁମାନେ ସବୁ ରୋଜଗାରିଆ ମୁରବି ଲୋକମାନେ ଥାଆନ୍ତି ସେମାନଙ୍କର ବି କୋଭିଡ଼୍ ସେମାନଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ଯେଉଁ ରୋଜଗାରିଆ ଲୋକ ସେମାନେ ବି ଅକ୍ଷମ ହେଇଗଲେ ରୋଜଗାର ବିନା ଆମେ ବି ହନ୍ତସନ୍ତ ହେଲୁ ଖାଇବା ବିନା ବି ଆମେ ହନ୍ତସନ୍ତ ହେଲୁ ନା ଖାଇବାକୁ ନା ଠିକ୍ ସେ ଆମକୁ ଖାଇବା ମିଳିଲା ନା ଏ ରୋଗରୁ ଆମେ ବଞ୍ଚିତ ହେଇପାରିଲୁ ତା'ପରେ ଆସ୍ତେ ଆସ୍ତେ ଆସ୍ତେ ବହୁତ ଲୋକଙ୍କର କ୍ଷତି ହେଲା ଆମ ଅଞ୍ଚଳରେ ତ ମୁଁ କହିବି ବହୁତ ଲୋକଙ୍କର କ୍ଷତି ହେଇଛି ଇଭିନ୍ ମୁଁ ନିଜେ ବି ସେଇଥିରେ ଗତି କରିଛି କୋଭିଡ଼୍ ସମୟରେ ମୋ ନିଜ ସାଙ୍ଗ ଜଣେ ବି କୋଭିଡ଼୍ ସମୟରେ ବହୁତ ସିଏ ବି ହଷ୍ଟେଲ୍ରେ ଥିଲେ ତ ହଷ୍ଟେଲ୍ରେ ମୋ ସାଙ୍ଗକୁ ହେଇଥିଲା ତା' ସହିତ ସବୁ ସାଙ୍ଗ ସବୁ ଡିଷ୍ଟ୍ରିକ୍ଟରେ ପିଲାମାନଙ୍କୁ ମଧ୍ୟ ହେଇଥିଲା ଯେହେତୁ ସିଏ ଆମ ଅଞ୍ଚଳକୁ ଆସିଥିଲା ତ ସେହି ଟାଇମ୍ରେ ଅ ହ ସେହି ଟାଇମ୍ରେ ମୁଁ ବି ନିଜେ ସେତେଟା ପ୍ରଭାବିତ ହେଇଛି ତ ତା'ପରେ ମୁଁ ନିଜେ ପ୍ରଭାବିତ ହେଇଥିଲି ସେଇଥିରେ ମୁଁ ନିଜେ ଫିଲ୍ କରିଛି କେମିତି କୋଭିଡ଼୍ରୁ ମୁଁ ବାହାରିବି ଆମ ଅଞ୍ଚଳରେ ବହୁତ ପ୍ରକାରରେ କୋଭିଡ଼୍ ଆମକୁ ସମସ୍ତଙ୍କୁ ହଇରାଣ କରିଯାଇଛି ଆର୍ଥିକ ଅବସ୍ଥା ସମସ୍ତଙ୍କର ବହୁତ ହଇରାଣ ହେଇଛି ତ ଏତିକି ହେଲା କଥା